ଭାରତୀୟ ଶିକ୍ଷା ବ୍ୟବସ୍ଥା ବହୁତ ଖରାପ କାହିଁକି ନା ଏହି ଏଠାରେ ଯାହା ପାଖରେ ଟଙ୍କା ଅଛି ସେହି ଘରର ପୋଅ ଝିଅମାନେ ପାଠ ପଢ଼ୁଛନ୍ତି ଏବଂ ଯାହା ପାଖରେ ଟଙ୍କା ନାହିଁ ସେ ଘରର ପୁଅ ଝିଅମାନେ ପାଠ ପଢ଼ୁନାହାନ୍ତି ଏବଂ ସେମାନେ ବାଲ୍ୟ ଅବସ୍ଥାରେ କାମ କରୁଛନ୍ତି କଠିନ ପରିଶ୍ରମ କରୁଛନ୍ତି ଏବଂ ଯାହା ପାଖରେ ଟଙ୍କା ଅଛି ସେମାନେ ଭଲ ଜାଗାରେ ଭଲ କଲେଜ୍ରେ ଭଲ ସ୍କୁଲ୍ରେ ପାଠ ପଢ଼ି ପାରୁଛନ୍ତି ଏବଂ ଯାହା ପାଖରେ ଟଙ୍କା ନାହିଁ ସେ ଘରର ପୁଅ ଛୁଆମାନଙ୍କୁ ପାଠ ପଢ଼ାାଯାଉନାହିଁ ଏବଂ ସେମାନେ ଟଙ୍କା ଅଭାବରୁ ବହୁତ ଅଳ୍ପ କମ୍ ବୟସରୁ ସେମାନେ କଠିନ ପରିଶ୍ରମ କରୁଛନ୍ତି ସେମାନେ ବହୁତ ପରିଶ୍ରମ କରି ସେମାନେ ତାଙ୍କର ପେଟ ପୋଷୁଛନ୍ତି ଏବଂ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ଅଛନ୍ତି ସେମାନେ ମଧ୍ୟ ସେଇ ବଡ଼ ଘରର ଝିଅମାନଙ୍କୁ କେବଳ ତାଙ୍କ କଲେଜ୍ ବା ସ୍କୁଲ୍ରେ ଆଡ଼ମିସନ୍ କରାଉଛନ୍ତି ଏବଂ ଯେଉଁ ଯାହା ପାଖରେ ଟଙ୍କା ନାହିଁ ସେଇ ଘରର ପୁଅ ଝିଅମାନଙ୍କୁ ସେମାନେ ଆଡ଼ମିସନ୍ କରି ଦେଉନାହାନ୍ତି ସେଥିପାଇଁ ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥା ହେଉଛି ବହୁତ ଖରାପ ଆଉ ଏବଂ ସରକାର ମଧ୍ୟ ଏମିତି ଗୋଟେ କାର୍ଯ୍ୟ କରିଛନ୍ତି ଯେ ସେମାନେ କେବଳ ବଡ଼ ଘରର ପୁଅ ଝିଅମାନଙ୍କୁ ସବୁକିଛି ଯୋଗାଇ ଦେଉଛନ୍ତି କିନ୍ତୁ ଗରିବ ଘରର ପୁଅ ଝିଅମାନଙ୍କୁ ଯୋଗାଇ ଦେଉନାହାନ୍ତି ଯେଉଁମାନେ କି ସେମାନେ ଅଳ୍ପ ବୟସରେ ସେମାନେ ଗୋଟେ ଝିଅମାନଙ୍କୁ ମଧ୍ୟ ପାଠ ପଢ଼ଉନାହାନ୍ତି କି ସେମାନଙ୍କୁ ଅଳ୍ପ ବୟସରେ ତାଙ୍କୁ ବିଦାୟ ଘରୁ ବିଦାୟ କରିଦେଉଛନ୍ତି ଏବଂ ପୁଅ ପୁଅ ଯେଉଁ ପୁଅମାନଙ୍କୁ ମଧ୍ୟ ସେମାନେ ଘରେ ବାନ୍ଧିକି ରଖି ପାଠନପଢ଼େଇ ସେମାନେ ପାଠ ପଢ଼ିବାର ଇଚ୍ଛା ଥିଲେ ମଧ୍ୟ ସେମାନେ ପାଠ ପଢ଼େଇ ତାଙ୍କୁ କଠିନ କଠିନ ପରିଶ୍ରମ କରିବା ପାଇଁ ବାଧ୍ୟ କରିଛନ୍ତି ଏବଂ ବିଦେଶ ପଠାଉଛନ୍ତି